ଆମ ଆମ ଗାଁ ନିରତ ହେନ୍ତା ବି ଦିନ ସାରା ରାତି ସାରା ବିଜୁଳି ଥିସି ହେନ୍ତା ବି କେବେ କେବେ କେଁ ପ୍ରୋବ୍ଲମ୍ର ଯୋଗୁଁ ବର୍ଷା ମାସେ ବେଶୀ କରି ବିଜୁଳିର ଅସୁବିଧା ହେସି ଆରୁ ବର୍ଷା ଦିନେ ବିଜୁଳି ଯେତେବେଲ୍କେ କାଟି ଦେସନ୍ ସେତେବେଳେ ଆମେ ଘରେ ଖୋବ୍ ଅସୁବିଧା ରହେସି ବର୍ଷା ହଉଥିସି ନିହେଲେ ବିଜୁଳି ନି ଥିଲେ କେନ୍ତା ରହି ହେବା ଆରୁ ଛୁଆ ଯାର୍ ଘରେ ତ ଛୁଆମାନେ ଗୁଟେ ଦୁଇଟା ଅଛନ୍ ଆରୁ ବେଶୀ ଅସୁବିଧା ହେସି ବିଜୁଳି ନିଥିଲେ ଆରୁ ଛୁଆମାନେ କାନ୍ଦା ବୋବା ହେବେ ରାଏତ୍ସାରା ପୁରା ରାଏତ୍ସାରା ଗୁଟେ ଗୁଟେ ଦିନ୍ ପୁରା ଦି ଦିନ୍ ତିନ୍ ଦିନ୍ ତକ୍ ନାଇଁ ଆସେ ବର୍ଷା ଦିନେ ହେଲେ ବେଶୀ ହେଲେ ଇନେ ପ୍ରାଏ ଏନ୍ତା ଖରା ଦିନ୍ମାନ୍କେ ବି ଖରା ଦିନ୍ ମାନ୍କେ ବି ରାତି ରାଏତ୍ସାରା ଏନ୍ତା ଗୁଟେ ରାତି ଦୁଇ ରାତି ନାଇଁ ଆସ୍ଲେ ବେଶୀ ଅସୁବିଧା ହେସି କାଁକାଜେ ନା ବୋଶୀ ଝାଲ୍ ହଉଥିସି ଖରା ଦିନେ ଫେନ୍ ଫେନ୍ର ସୁବିଧା ନେ ଥାଏ ସେଥିର୍ କାଜେ ବିଜୁଳି କାଟ୍ଲେ ବେଶୀ ଅସୁବିଧା ହେସି ଆରୁ ବର୍ଷା ଦିନେ ବି ବର୍ଷା ହଉଥିବା କେନେ କୀଟ ପତଙ୍ଗ ଥିସି ସାଁପ୍ ସାଁପ୍ କମ୍ ବେଛୁ କଟିଆ ସବୁ ପଲେଇ ଯାଏସନ୍ ଘରେ ଦ୍ୱାର୍କେ ବିଜୁଳି ନାଇଁ ଥିଲେ ଇଆଡ଼େ ଲାଇଟ୍ମାନେ ବି ଚାର୍ଜିଂମାନେ ନାଇ ରହେ ମୋବାଇଲ୍ମାନେ ଲାଇଟ୍ମାନେ ନି ଥିଲେ ବେଶୀ ଛୁଆ ପୁତାର୍ ଲାଗି ଖୋବ୍ ଅସୁବିଧା ହେସି ଆମ୍କେ ବିଜୁଳି ନେ ହେଲେ ହେତିର୍ କାଜି ବିଜୁଳି ସବୁ ବିଲ୍ ଦେବାର୍ ଦର୍କାର୍